ମୁଁ ପଶୁପାଳନ କରେ ପଶୁପାଳନ ସହ ପକ୍ଷୀ ଭିତରେ କୁକୁଡ଼ା ବି ମୁଁ ପାଳନ କରୁଛି କୁକୁଡ଼ା ପାଇଁ ଅଲଗା ଅଲଗା ଗୃହ ତିଆରି କରିଛି ସେଇ କୁକୁଡ଼ା ରହିବା ପାଇଁ ରାତ୍ରରେ ଗରମ ପାଇବା ପାଇଁ ଲାଇଟ୍ ବ୍ୟବହାର କରିଛି ଏବଂ ଧାନର ଯେଉଁ ଆଣି ତାକୁ ଶୋଇବା ପାଇଁ ବା ରହିବା ପାଇଁ ତା'ର ବ୍ୟବସ୍ଥା କରିଛି ତାକୁ ଦାନା ଆଣି କୁକୁଡ଼ାକୁ ଦେଉଛି ତା'ର ଅପରିଷ୍କାର କଲେ ତାକୁ ପ୍ରତିଦିନ ମୁଁ ସକାଳୁ ସଫା କରି କୁକୁଡ଼ାକୁ ଦାନା ବାହାରେ ଦିଏ ଏବଂ ସନ୍ଧ୍ୟା ସମୟରେ ସେଇ କୁକୁଡ଼ାକୁ ଭିତରକୁ ଛାଡ଼େ ଅତି ଯତ୍ନ ଭାବେ ମୁଁ କୁକୁଡ଼ାକୁ ରଖିଛି କୁକୁଡ଼ାର ଯଦି କୌଣସି ପ୍ରକାର ରୋଗ ଆକ୍ରମଣ କରି ନିକଟସ୍ଥ ଆମର ପଶୁ ଡାକ୍ଟରକୁ ନେଇ ତାକୁ ଇଞ୍ଜେକ୍ସନ୍ କିମ୍ବା ଔଷଧ ସେବନ କରିବା ପାଇଁ ଦିଏ ୟା ସହିତ ଗାଈ ମଧ୍ୟ କେତୋଟି ମୁଁ ରଖିଛି ସେଇ ଗାଈକୁ ଗାଈକୁ ରଖିବା ପାଇଁ ଅଲଗା ଘର ତିଆରି କରୁଛି ସେ ଗାଈ ମଶା ନ ଲାଗିବ ତା'ର ଗୃହଟି ପରିଷ୍କାର କେମିତି ରଖାଯିବ ତା'ର ପ୍ରତି ମୁଁ ବହୁତ ଧ୍ୟାନ ଦେଉଛି ସେହି ଗାଈ ରାତିରେ ମଶା ଲାଗିବା ନ ଲାଗିବା ପାଇଁ ମୁଁ ଫ୍ୟାନ୍ ଲଗାଇଛି ଏବଂ ସନ୍ଧ୍ୟାବେଳକୁ ଟିକେ ଧୂଆଁ ମଧ୍ୟ ବ୍ୟବହାର କରୁଛି ତାକୁ ଦାନା ଦେଉଛି ଗାଈର ଗାଈକୁ ଦାନା ଦେଉଛି ଏବଂ ତାକୁ ଦୁଇ ଦିନ ଥରେ ମୁଁ ଗାଧୋଇ ତାକୁ ପରିଷ୍କାର ଭାବେ ରଖୁଛି ତାକୁ ଦାନା ଦେଇ ମଝିରେ ଦୁଇ ଚାରି ଘଣ୍ଟା ବାହାରକୁ ଛାଡ଼ୁଚି ଯାହାଫଳରେ କି ଗାଈ ଚଳପ୍ରଚଳ କଲେ ସୁସ୍ଥ ଏବଂ ସବଳ ରହିବ ତା' ପ୍ରତି ମଧ୍ୟ ଧ୍ୟାନ ଦେଉଛି ଏବଂ ମୁଁ ତ ମେଣ୍ଢା ରଖିନାହିଁ ଛେଳି ରଖିଛି ଛେଳିକୁ ବାହାରକୁ ଛାଡ଼ିବା ପାଇଁ ବ୍ୟବସ୍ଥା କରିଛି ଛେଳିର ଗୃହ ମଧ୍ୟ ଅଲଗା କରିଛି ସେଇ ଛେଳି ଗୁଡ଼ିକୁ ପନ୍ଦର ଦିନକୁ ଥରେ ତା' କ'ଣ ବେମାର ହୋଇଛି ତା' ପାଇଁ ମୁଁ ପଶୁ ଡାକ୍ତରଙ୍କୁ ଆଣିକି ଦେଖାଉଛି ଏବଂ ଯେଉଁ ଛେଳିକୁ କିଛି ବେମାର ହୋଇଥାଏ ତା'ପାଇଁ ଔଷଧ କିମ୍ବା ଇଞ୍ଜେକ୍ସନ୍ ବ୍ୟବହାର କରିବା ପାଇଁ ପଶୁ ଡାକ୍ଟର କହିଲେ ତା' ବି ବ୍ୟବହାର କରୁଛି ଛେଳିର ଦାନା ଏବଂ ତାହାକୁ ପତ୍ର ବିଭିନ୍ନ ପ୍ରକାର ପତ୍ର ଡାଳ ଖାଏ ତାକୁ ଆଣି ମୁଁ ଦେଇଥାଏ ପଶୁ ଭିତରେ ମୋତେ ଗୋପାଳନ ବା ଗାଈ ମୋତେ ଭାରି ଭଲ ଲାଗେ ତା'ପାଇଁ ଅତି ଯତ୍ନ ଭାବେ ଗୃହଟି ନିର୍ମାଣ କରିଛି ଏବଂ ସବୁ ସମୟରେ ସଫାସୁତୁରା ବା କରୁଛି ତାକୁ ରାତ୍ର ଘାସ ହଉ କିମ୍ବା ପାଳ ହଉ ଦେଇଥାଉଛି ଏବଂ ଦିନ ବେଳା ଦାନା ଦେଇ ତାକୁ ଅତି ସୁସ୍ଥ ଓ ସୁନ୍ଦର ଭାବେ ତାକୁ ରଖିଚି ଯାହାଫଳରେ କି ଗାଈର କୌଣସି ପ୍ରକାର ଅସୁବିଧା କିମ୍ବା ବେମାର ହେବା ପାଇଁ ମୁଁ ଦେଉନି ମୋର ପଶୁପାଳନ ଓ କୁକୁଡ଼ା ରଖିବା ପାଇଁ ମୋତେ ଭାରି ଆଗ୍ରହ ଲାଗେ ତେଣୁ କରି ଏହି ପଶୁ ଏବଂ ପକ୍ଷୀକୁ ପାଳନ କରିବା ପାଇଁ ମୁଁ ତିନୋଟି ଘର ତିଆରି କରିଛି ସେଇ ଘରେ ଗାଈ ପାଇଁ ଅଲଗା କୁକୁଡ଼ା ପାଇଁ ଅଲଗା ଛେଳି ପାଇଁ ଅଲଗା ଗୃହ ତିଆରି କରିଛି ଏହି ଗୃହ ଗୁଡ଼ିକୁ ମୁଁ ଅତି ସଫାସୁତୁରା ରଖି ପଶୁ ଏବଂ ପକ୍ଷୀମାନଙ୍କୁ ସୁନ୍ଦର ଭାବରେ ରଖି ପାଳନ କରୁଛି ଯାହାଫଳରେ କି ମୁଁ ଯେମିତି ସେହି ପଶୁପକ୍ଷୀ ମାନଙ୍କୁ ଅତି ଜାଗ୍ରତରେ ରଖିଛି ସେମାନେ ମଧ୍ୟ ମୋର ଉପକାର ବା ମୋତେ ତା'ର ମୂଲ୍ୟ ସେମାନେ ଦେଉଛନ୍ତି ଏଥିପାଇଁ ମୋର କୌଣସି ପ୍ରକାର ଦ୍ୱିଧା ନାହିଁ କିମ୍ବା କୌଣସି ପ୍ରକାର ଦୁଃଖ ନାହିଁ ଯେ ମୁଁ ପଶୁପାଳନ ବା ସେବାରେ ଲାଗିଛି ଯାହା ତା'ପାଇଁ ଯେଉଁ କାମ କରୁଛି ସିଏ ବି ମୋର ମୂଲ୍ୟ ସିଏ ଦେଇଥାଉଛି